ଯାଜପୁର ଜିଲ୍ଲାରେ ଲୋକପ୍ରିୟ କିଛି ସ୍ଥାନୀୟ କ୍ରୀଡ଼ା ହେଲା କୁସ୍ତି ଓ ହକି ଏହି ହକି ଖେଳରେ ବହୁତ ଟିମ୍ ମଧ୍ୟ ଆସି ଯୋଗଦାନ କରନ୍ତି ବହୁତ ଜାଗାରୁ ଲୋକମାନେ ଆସି ଏକାଠି ହୁଅନ୍ତି ଖେଳ ଦେଖିବା ପାଇଁ ଲୋକମାନଙ୍କର ବହୁତ ଇଚ୍ଛା ଥାଏ ହକି ଖେଳରେ ଏ ଯେଉଁ ଯେଉଁ ଦୁଇଟି ଟିମ୍ ଜିତେ ଯେଉଁ ସେମାନଙ୍କ ଭିତରେ ଯେଉଁ ଟିମ୍ ଜିତେ ତାକୁ ପୁରସ୍କାର ଦିଆଯାଏ ସେଇଭଳି କୁସ୍ତି ଖଳାରେ ଦୁଇଟି ପିଲା କୁସ୍ତି ଲଢ଼ନ୍ତି ସେମାନଙ୍କ ଭିତରୁ ଯିଏ ଜିତେ ତାକୁ ପୁରସ୍କାର ପ୍ରଦାନ କରାଯାଏ ଏହାସହିତ ଲୋକମାନେ ଏକାଠି ହୁଅନ୍ତି ତା'ସହ ଦୋକାନ ବଜାର ପଡ଼େ ଲୋକ ଲୋକ ଜନଗହଳି ଅଧିକା ହୋଇଥାଏ ଯାଜପୁର ଜିଲ୍ଲାରେ ସମ୍ପ୍ରଦାୟର ଲୋକମାନେ କ୍ରୀଡ଼ା ଓ ମନୋରଞ୍ଜନ କାର୍ଯ୍ୟକଳାପ ମଧ୍ୟ ହୋଇଥାଏ